ମୁଁ କୁର୍ତ୍ତୀଟେ ଅର୍ଡ଼ର୍ କରିଥିଲି ସେଇଟା ମୋତେ ବହୁତ ଭଲ ଲାଗିଲା ଆଉ ମୋ ସାଙ୍ଗମାନେ ବି କହିଲେ କିି ସବୁ ଭଲ ହୋଇଛି ବହୁତ ସୁନ୍ଦର ବି ଦିଶୁଛି ବହୁତ ଭଲ ଭଲ ଫୁଲ ବି ଥିଲା ଆଉ କଲର୍ ବି ମୋ ଫେଭ୍ରେଟ୍ କଲର୍ ପିଙ୍କ୍ କଲର୍ ଆସିଥିଲା ବହୁତ ଭଲ ଥିଲା କପଡ଼ା ବି ବହୁତ ସୁନ୍ଦର ଥିଲା ତ ମୋତେ ବହୁତ ପସନ୍ଦ ହେଲା ସମସ୍ତେ କହିଲେ ୱାଓ ବହୁତ ସୁନ୍ଦର ଡ୍ରେସ୍ କୁର୍ତି ଯାହାକି ବହୁତ ସୁନ୍ଦର ହେଇଛି ମୋତେ ମାନୁଥିଲା ବି ଓ ମୋ ପ୍ରିୟ କୁର୍ତ୍ତିୀ ହେଉଚି ମୋର ପ୍ରିୟ ଆଉ ଆମ ଓଡ଼ିଶାରେ ସମସ୍ତେ କୁର୍ତ୍ତିୀକୁ ହିଁ ଭଲ ପାଆନ୍ତି ଓ କୁର୍ତ୍ତୀ ମୁଁ ଯେଉଁ ମଗାଇଥିଲି ସେମାନେ ବି ବହୁତ ଭଲସେ ସିଲେଇକି ବହୁତ ଷ୍ଟାଇଲ୍ କରିଦେଇଥିଲେ ବହୁତ ସୁନ୍ଦର ସୁନ୍ଦର ଫୁଲ ବି ପଡ଼ିଥିଲା ବହୁତ ସୁନ୍ଦର ବି ହୋଇଥିଲା